ଓଡ଼ିଆ ଭାଷା ବିଷୟରେ କିଛି ସାଧାରଣ ଭୁଲ୍ ଧାରଣା ଜିନିଷ ହେଲା ଯେ ଓଡ଼ିଶ ଓଡ଼ିଆ ଭାଷାକୁ ଲୋକେ ବିଦେଶରେ ବି ଏବେ ୟୁଜ୍ କରୁଛନ୍ତି ହେଲେ ଓଡ଼ିଶା ରାଜ୍ୟରେ ଓଡ଼ିଆକୁ ସେଇ ଭଳି ଟ୍ରିଟ୍ କରାଯାଉନି ଯେତିକି ହେବା କଥା ଆଉ ଓଡ଼ିଆ ଭାଷା ହେଉଛି ଗୋଟେ ପ୍ରାଚୀନ ଭାଷା ସେଇଟା ଆମ ଇଣ୍ଡିଆନ୍ କରେନ୍ସି ଇଣ୍ଡିଆନ୍ ନୋଟ୍ରେ ବି ଆପଣ ପାଇଯିବେ ଇଣ୍ଡିଆନ୍ କରେନ୍ସିରେ ଓଡ଼ିଆ ଭାଷାରେ ରୂପିର ନାମକରଣ ହୋଇଥାଏ ଆଉ ବହୁତ ଜାଗାରେ କଏନ୍ ହୋଇଗଲା ନୋଟ୍ସ ହୋଇଗଲା ଆଉ ଓଡ଼ିଆ କବି ଓଡ଼ିଆ ହିଷ୍ଟ୍ରି ଓଡ଼ିଆ ବହୁତ ହି ସୁନ୍ଦର ଭାଷା ଯାହାକୁ କି ଆମେ ସେଇ ଦର୍ଜା ଦେବା କଥା ଯେଉଁଟା ଆମେ ବାକି ଭାଷାକୁ ଦେଉଛୁ ଆଗକୁ ଦେବା କଥା